କଳାହାଣ୍ଡି ଜିଲ୍ଲା ଦିନ ଥିଲା ଯେତେବେଳେ ଭାରତ ବର୍ଷରେ ସବୁଠାରୁ ଭୋକିଲା ଯାଗା ଥିଲା ଇନ୍ଦିରାଗାନ୍ଧୀଙ୍କ ସମୟରେ ଇନ୍ଦିରାବତୀ ଡ୍ୟାମଟି ହେବା ଫଳରେ କଳାହାଣ୍ଡିର ଭାଗ୍ୟ ବଦଳି ଯାଇଛି ତେବେ ବି କଳାହାଣ୍ଡିରେ ବର୍ଷା ସେମିତି ନିୟମିତ ହେଉନାହିଁ ପାଖାପାଖି ଯେଉଁ ଜିଲ୍ଲାଗୁଡିକ ରହିଛି ସେମାନେ ବି ଆମ ପାଖାପାଖି ସେଇଆ ରହୁଛନ୍ତି ବର୍ଷା ଏଇଠି ଏତେ ହୁଏନି ଏବଂ ଯେତେବେଳେ ହେଉଛି ଭୀଷଣ ଭାବରେ ହେଉଛି ଏଇଟା ହିଁ ଦୁଃଖ ତା ଯେତିକି ଦରକାର ବର୍ଷା ସେତିକି ଯଦି ହୁଅନ୍ତା କିଛି ଅସୁବିଧା ନାହିଁ କେବେ ଜୋରେ ହେଇଯାଉଛି ତ କେବେ ମୂଳରୁ ହେଉନି ଗଲା ତା'ପରେ ଜଳବାୟୁ ଅନୁସାରେ ଆମର ଟିକେ ଏଠି ବିଭିନ୍ନ ପରିବା ପତ୍ର ବିଶେଷ କରି କପା ଜାତୀୟ ଜ ଜିନିଷ ହେଉଛି ତା'ପାଇଁ ଟିକେ ଯେତିକି ପାଣି ମାନେ ପାଣି ଦରକାର ସେତିକି ପାଣି ହେଉନି ଚାଷବାସ ପାଇଁ ଯେଉଁ ସମୟରେ ଆମେ ପାଣି ଚାହୁଁଛୁ ଧାନ ରୋଇବା ସମୟରେ ସେ ସମୟରେ ପାଣି ଟିକେ ହେଉନି ଆଉ ଅନ୍ୟାନ୍ୟ ପୂର୍ବାଞ୍ଚଳରେ ଯାହା ଓଡ଼ିଶାର ଆମେ ଖବର କାଗଜରେ ଦେଖିବାକୁ ପାଉଛୁ ଶୁଣିବାକୁ ପାଉଛୁ ଟିଭିରେ ଯେ ଓଡିଶାର ପୂର୍ବ ଉପକୂଳ ଅଞ୍ଚଳରେ ଯେମିତି ବର୍ଷାର ସବୁ ଠିକ୍ ସମୟରେ ହେଉଛି ବା ସେମାନେ ଟିକେ ଅଧିକା ବର୍ଷା ପାଣି ପାଇ ପାରିଛନ୍ତି ଆମେ ସେମିତି ବର୍ଷା ପାଣି ପାଇ ପାରୁନୁ